ଆରେ ଭାଇ କ'ଣ ମିଠା ପିଠା ରଖୁଛ ମୁଁ କହିଲି ରସଗୋଲା ଇଏ ଛେନା ମିଠା ନା ସୁଜିଫୁଜି ମିଶଉଚ୍ଛ ଏଥିରେ ପୁରା ପିଓର ତ ଆଉ କେତେ ପ୍ରକାର ମିଠା ରଖୁଛନ୍ତି ଦାନାଦାର ଭଲ ତ ନାଇଁ ଗୋଲାପଯାମୁଟା ମୋତେ ପ୍ରିୟ ତ ମୁଁ ଭାବିଲି ଗୋଲାପଜାମୁ ଟିକେ ଅଧିକ ନେଇଥାନ୍ତି ଗୋଲାପଜାମୁ ଭଲ ପଡ଼ିବ ତ ଆଉ ଗୋଲାପଜାମୁ କେଜି କେତେ ରଖୁଛନ୍ତି ଆପଣ ଦୁଇଶହ ନା ମ ପାଖ ଦୋକାନ ରେ ଶହେଅଶି ଶହେନବେ କରୁଛନ୍ତି ଆପଣ ଙ୍କର ଦୁଇଶହ ଆମର ପଚାଶ କିଲୋ ପାଖା ପାଖି ନେବାର ଅଛି ଆଗକୁ ଗୋଟେ ଅଛି ତ ବନ୍ଧୁ ଘର ଯିବାର ଅଛି ଆପଣ ଯଦି କିଛି ହଁ କେତେ ଡିସକାଉଣ୍ଟ ଦେବି ପାଞ୍ଚ ଦଶଟଙ୍କା କାଟିଲେ କ'ଣ ହେବ ମିନିମମ ଦଶଟଙ୍କା କାଟିଲେ କହିଲି ଟି ପାଖ ଦୋକାନରେ ବିକୁଛନ୍ତି କ'ଣ ପାଞ୍ଚ ଦଶଟଙ୍କା ଆଉ କି ମିଠା ଅଛି ପୋଡ଼ କେତେ ଶହ ରଖୁଛ ପଚାଶ ଟଙ୍କା ଏତେ ରେଟ ପୋଡ଼ ଶହ ପା କୋଡ଼ିଏ ଟଙ୍କା ପାଖ ଦୋକାନ ରେ ପିଓର ଛେନା ଜେ ମୁଁ କହିଲି ମିଠା ହାର ଠିକ୍ ରହୁଛି ନା ଅଧିକ ମିଠା କରୁଛନ୍ତି କାରଣ ଡାଇବେଟିସ ଲୋକ ରହୁଛନ୍ତି ତ ଆଉ ହଉ ଦେଲ ଦେଖିବା ଟିକେ ଚାଖିବା ଭଲ ଟେଷ୍ଟ ଅଛି ଭଲ ଲାଗୁଛି ହଉ ତା ହେଲେ ଏହିଥିରୁ ନେଇଯିବି ଆଉ ରସଗୋଲା ରସଗୋଲା ଆମର ସେହି ପଚାଶ କେଜି ପାଖା ପାଖି ଦିଅ ଆ ରେଟ କେତେ କ'ଣ କରିବେ ହଁ ଜିଲାପି ଜିଲାପି ରଖୁଛ ବର୍ତ୍ତମାନ ଆମର ସେହି ଜିଲାପି ବେଶୀ ନୁହଁ ଦଶ ପନ୍ଦର କେଜି ପାଖା ପାଖି ଯାଇଥାନ୍ତା ଆପଣ ଡ଼ିସକାଉଣ୍ଟ ସେହି ସେୟା କରିବେ ନା ଦଶ ପନ୍ଦର ଟଙ୍କା ଆଠ ଟଙ୍କା ପାଖା ପାଖି ନେବେ ଆଉ ଟିକେ କାଟନ୍ତୁ ଆପଣ ଏତେ ସେହିପା ଜାଣିଲି ବୋଲି ଆଇଲି ଆଉ ଆସିଲି ବୋଲି କ'ଣ ଦେଖିଲି ଫ୍ରେସ ମିଠା ତ ସବୁ ମୋର ଚବିଶ ତାରିଖ ଦିନ ଦରକାର ଆଜି ଆପଣ ଯଦି ଟିକେ ଭଲ ମିଠା ଦିଅନ୍ତେ ଦୁଇ ତିନିଦିନ ଯିବ ରଜ ଟା ନା ଲୋକ ଦୁଇ ତିନିଦିନ ପର୍ଯ୍ୟନ୍ତ ଖାଇବେ ଆଉ ତାହେଲେ ଅର୍ଡର ଟା ମୋର ଟିକେ ଲେଖିଦିଅ ପଚାଶ କେଜି ରସଗୋଲା ଯିବ ଜିଲାପି ଦଶ କେଜି ଯିବ ପୋଡ଼ ପାଞ୍ଚ କେଜି ଯିବ ଛେନା ସେହି ଦଶ କିଲୋ ପାଖା ପାଖି ଦେବ ହଉ ତା ହେଲେ ମୁଁ ଆସିବି ଆପଣ ଙ୍କ ଦୋକାନ କୁ ଆଉ ଥରେ ହଉ ତାହେଲେ ରହୁଛି